ଯଦି ଆମ ଜଗତସିଂହପୁର ଜିଲ୍ଲା କଥା କହିବା ଏଇ ଜଗତସିଂହପୁର ଡିଷ୍ଟ୍ରିକ୍ଟ କଥା କହିବା ତାହେଲେ ଏଠାରେ ଗମନାଗମନର ବା ପରିବହନର ବିଭିନ୍ନ ବିକଳ୍ପମାନ ଦେଖିବାକୁ ମିଳିଥାଏ ସଡ଼କ ରେଳବାଇ ଏବଂ ସର୍ବସାଧାରଣ ଗମନାଗମନର ବ୍ୟବହାର ଏଠି କରାଯାଏ ଏଠାରେ ବିମାନ ବନ୍ଦର ନଥିଲେ ମଧ୍ୟ ଅନେକ ପ୍ରକାରର ରେଳବାଇ ଏବଂ ସଡ଼କରେ ପରିବହନମାନ କରାଯାଇଥାଏ ଏବଂ ସର୍ବସାଧାରଣଙ୍କ ଗମନାଗମନ ପାଇଁ ବସ୍ ଏବଂ ଟ୍ରେନ୍ ଅଟୋ ରିକ୍ସା ମୋଟର ବାଇକ୍ ମୋଟର ସାଇକେଲ୍ସ ଏବଂ ସାଇକେଲର ବ୍ୟବହାର କରାଯାଇଥାଏ ଏବଂ ଏଠାରେ ଆଜିକାଲି ଘରୋଇ ବସ୍ ମଧ୍ୟ ପ୍ରତି ଗାଁ ଗାଁକୁ ଯାଉଛି ଏବଂ ଓ ଏସ୍ ଆର୍ ଟି ସି ବସ୍ ମଧ୍ୟ ପ୍ରତ୍ୟେକ ଗାଁ ଗାଁକୁ ଯାଉଛି ଏବଂ ରିକ୍ସା ଏବଂ ମୋଟରବାଇକ୍ର ସୁବିଧା ମଧ୍ୟ ସବୁ ସ୍ଥାନରେ ପ୍ରଚୁର ପରିମାଣରେ ମିଳୁଛି ଘରେ ଘରେ ସମସ୍ତଙ୍କ ପାଖରେ ମୋଟର ବାଇକ୍ ଅଛି ତେଣୁ ଜଗତସିଂହପୁର ଜିଲ୍ଲାରେ ପରିବହନ ପ୍ରଚୁର ପରିମାଣ ରହିଥିବା ବେଳେ ବିମାନ ବନ୍ଦରର ସୁବିଧା ଦେଖିବାକୁ ମିଳେ ନାହିଁ କିନ୍ତୁ ଏଠାରେ ପରିବହନ ବହୁତ ସୁବିଧା ରହିଛି